ହ୍ୟାଲୋ ଆଜ୍ଞା ମାଆର କେତେ ମିଠା ଅଛି କେତେ ପ୍ରକାର ଅଛି ହଁ କେତେ ମିଠା ଅଛି କେତେ ପ୍ରକାରର ତ ସବୁ ପ୍ରକାର ମିଠା ଦରକାର ହେଉଛି ହେଲେ କିଲୋ ପ୍ରତି କେତେ ନେଉଛନ୍ତି କ'ଣ ନେଉଛନ୍ତି ଟିକିଏ ସାର୍ ମୁଁ ତ ସାର୍ ଶହେ କିଲୋ ନେବାର ଅଛି ତେଣୁକରି ମୋତେ ଟିକିଏ ରେଟ୍ଟା ଟିକିଏ କାଟିଦିଅନ୍ତୁ ସାର୍ ଟିକିଏ ମୋତେ ରେଟ୍ଟା ଟିକିଏ କାଟିଥାନ୍ତେ ସାର୍ ମୋର ତ ଏତେ କିଲୋ ନେବି ଆଜ୍ଞା ଯାହା ହେଲେ ନେବେ ଆହୁରି ମଧ୍ୟ ଆଜ୍ଞା ଆପଣଙ୍କ ଦୋକାନକୁ ମୁଁ ମୋର କଷ୍ଟମର୍ଯାକ ଯେତିକି ଆମର କଷ୍ଟମର୍ଯାକ ଅଛନ୍ତି ଆପଣଙ୍କର ପାଖକୁ ପଠାଇବି କାହିଁକିନା ଆପଣଙ୍କ ସେଲ୍ ବି ହେଉ ସେଥିପାଇଁ ମୋତେ ଟିକିଏ ଟିକିଏ ଆପଣ ଯଦି ହେଲେ ସାର୍ କେଉଁଟା କେତେ ରେଟ୍ ଅଛି ଗଜା ଇଏ ଆମର ପେଡ଼ା

ହଁ ହଁ ହଁ ମୋତେ ଗଜା ଏବଂ ସବୁ ଆଇଟମ୍ର ହଁ ଆଜ୍ଞା ଆଜ୍ଞା ମୋତେ ଟିକିଏ ଯେମିତିକି ମୋର ଟିକିଏ କଷ୍ଟ୍ଲି ରେଟ୍ରେ ପଡ଼ିବ ନାହିଁ ଲୋକମାନଙ୍କୁ ଯେମିତି ମୁଁ ମୋର ସୁବିଧାରେ ଆମର ତ ଚାଲିଛି ଆଜ୍ଞା ଆଉ ହଁ ସାର୍ ତା'ପରେ ଯଦି ସାର୍ ଆପଣଙ୍କ ତ ଡେଲି ବେପାର ସାର୍